ମୋର ପସନ୍ଦିତ ଓଡ଼ିଆ ଶବ୍ଦ ଓ ଖଣ୍ଡ ବାକ୍ୟ ଗୁଡ଼ିକ ହେଉଛି ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡ଼ା କାଠ ମୋତେ ଯାହା କହିଲେ ମୁଁ କରେନାହିଁ ଯେସାକୁ ତେସା ହାରାମଯାଦାକୁ ଟାଙ୍ଗିଆ ଫେସା ଯିଏ ଯେମିତି କରିବ ସିଏ ସେମିତି ଭୋଗିବ ଓଡ଼ିଆର ମୂଳ ବକ୍ତା ହୋଇ ମୁଁ ଗର୍ବିତ ଅନୁଭବ କରୁଛି ଆମର ମାତୃଭାଷା ଓଡ଼ିଆ ହୋଇଥିବାରୁ